ହଁ ଅଶ୍ଵିନୀ କିରେ ହଁ କାଲି କେଉଁଠି କାମ ଅଛି କେଉଁଠି ନା ବିଜି ଅଛୁ ତା'ହେଲେ କାଲି ଫିଲ୍ମ ଦେଖି ଯିବା ସେ ଯେଉଁ ସିକ୍ରେଟ୍ ଯେଉଁ ଆଭେଞ୍ଜର୍ ସିକ୍ରେଟ୍ ନାହିଁ କି ହଁ ସେଇଟା ଦେଖିବାକୁ ଯିବା ଏ ବ୍ରହ୍ମପୁର ଯିବା ମୁଁ ପଚାରିନି କାହାକୁ ଆଉ ତୋର ମୋର ଯିବା ସାଙ୍ଗମାନଙ୍କୁ ପଚାରିଲୁ ଆଉ ଯିବେ କି କ'ଣ କାଲି କେତେଟାରେ ଯିବା ତୁ ଅନୁମାନ କହୁନୁ ଏକ ହଲ୍ରେ ହଁ ଶୁଭୁନି କ'ଣ କହୁଛୁ ଶୁଭୁନି ଇଆଡ଼େ ସେହି କଥା ଶୁଭୁନି ଠିକ୍ରେ ଏଇଠି ଓହୋ ଭାଇନା ଟିକେ ହଁ ଏବେ ଶୁଭିଲା ନେଟୱାର୍କ ହେଲା ଟିକେ ହଉ ତୋର ନେଟୱର୍କ ହଉନି ସେଠୁ ବାହାରି ଆସିକି ଆ ଆଉ କୁଆଡେ ଯା ସେଠି ନେଟୱର୍କ ଆସୁନି ଆଉ କ'ଣ କହ ଆଉ ଦେହ ହାତ ଭଲ ଅଛି ଆଉ କ'ଣ ହଁ ହଁ ବ୍ରହ୍ମପୁରରେ ସେଇ ଫିଲ୍ମ ଦେଖିବାକୁ ଯିବା ହଁ ଯେଉଁ ଏବେ ଆଭେଞ୍ଜରସ୍ର ଯେଉଁ ମରିଯାଇଥିଲା ସେଇଟା ରିକଭର୍ ହେବ କିମ୍ବା କିଏ କିଏ ସେହି ଟୋନି ଶାର୍କର ସେହି ଯେଉଁ ଏଣ୍ଡିଙ୍ଗ୍ର ମରିଯାଇ ନଥିଲା କି ନାଇଁ ଯେଉଁ ତା ଝିଅ ଯେଉଁ ଏବେ ତା ଝିଅ ସେହି ଜାଗା ତା ନା କ'ଣ ଜଣା ପଡୁନି ନା ଠିକ୍ ସେ ଏ ପର୍ଯ୍ୟନ୍ତ ହେଲେ

ଓହୋ ହଁ ହଁ ଏ ମୁଁ ଖାଲି ମୁଁ ଦେଖିଲି ରିଲିଜ୍ ହେଉଛି ଓହୋ ହଉ ତା'ହେଲେ ଦେଖିବାକୁ ଯିବା ସେଇଦିନ ଆଉ ତା'ପରେ ସବୁ ଫିଲ୍ମ୍ ଦେଖିଛି ଆଭେଞ୍ଜରର ସବୁ ଫିଲ୍ମ ଦେଖି ଦେଖିଛି ନାଇଁ ଟୁ ଟା ଦେଖିନି ହଉ ଠିକ୍ ଅଛି କାଲି ତୁ ସାଢ଼େ ଛଅଟା ବେଳକୁ ବାହାରିକି ଆସେ ହଁ ହଉ ହଉ